କିଛିଦିନ ତଳେ ମୁଁ ଗୋଟେ ବଡ଼ ସପିଙ୍ଗ ମଲ୍କୁ ଯାଇଥିଲି ବ୍ୟାଙ୍ଗେଲ୍ସ ଆଣିବା ପାଇଁ ତ ଦେଖିଲି ବହୁତ ଜିନିଷ ଦେଖିଲି ସେଠି ବହୁତ ପ୍ରକାରର ବ୍ୟାଙ୍ଗେଲ୍ସ ଥିଲା ତ ମୋତେ ଗୋଟେ ଭଲ ଲାଗିଲା ତ ମୁଁ ତାକୁ ନେଇକି ଆସିଥିଲି କିଛି ଦିନ ୟୁଜ୍ କଲା ପରେ ସେ ପ୍ରଡ଼କ୍ଟ ବହୁତ ଖରାପ ପଡ଼ିଲା ମୋର ଯେମିତି କି ତା'ର କଲର୍ ବହୁତ ଯିବାକୁ ମାନେ ଯାଉଛି ମାନେ କଲର୍ ରହୁନି ମାନେ ତା'ର କଲର୍ ସବୁ ଫେଡ଼୍ ହେଇଯାଉଛି ତ ସେ ପ୍ରଡ଼କ୍ଟ ବହୁତ ଖରାପ ହେଇଯାଉଛି ସେତେବେଳେ ଦେଖିଲି ବହୁତ ଭଲ ଲାଗିଲା କିନ୍ତୁ ଏବେ ଆଣିଲା ପରେ ସେ ପ୍ରଡ଼କ୍ଟ ଏତେ ଖାସ ବି ଲାଗୁନି ଆଉ ତା'ର କଲର୍ ବି ଫେଡ଼୍ ହେଇଯାଉଛି ତ ବହୁତ ଖରାପ ବି ପଡ଼ିଲା ଏଇ ପ୍ରଡ଼କ୍ଟ